ପଶ୍ଚିମ ଓଡ଼ିଶାର ଜୀବନଶୈଳୀ କହିଲେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ପର୍ବ ପାଳନ କରାଯାଏ ଯେମିତିକି ନୂଆଖାଇ କି ହେଉଛି ଆମର କୃଷିଭିତ୍ତିକ ପର୍ବ ତାଙ୍କର ଜୀବନଶୈଳୀ ଜୀବନଶୈଳୀ ଏବଂ ଉପକୂଳ ଲୋକମାନଙ୍କର ଜୀବନଶୈଳୀ ମଧ୍ୟରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳେ ଆମ ପଶ୍ଚିମ ଓଡ଼ିଶାରେ ଲୋକମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଉପକୂଳ ଲୋକମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି